ଭାଇ କୁହନ୍ତୁ

କଞ୍ଚାଲଙ୍କା

କା କାଲି ତ କମ୍ ଥିଲା ନା ଆଜି କେମିତି ଏତେ ଟିକେ ଅଧିକ ବଢ଼ିଗଲା

ଏ ପୋଟଳ ପୋଟଳ

ଭଲ ପୋଟଳ ତ ପାଣି ହେରିକା ମାରିକି ରଖୁନ ତ ଆମର ସେ କେଉଁଟା ଏଇଟା ଦେଶୀ ଟା ନା ଟା

ଆଉ ବାଇଗଣ ନେଇଥାନ୍ତି ବିଲାତି ବିଲାତି ବାଇଗଣ ସେ ଯେଉଁ ଛୋଟ ନା ବଡ଼ ସେଇଟା ଯେଉଁ କହୁଛନ୍ତି ବାଇଗଣ ପୋକରା ନାହିଁ ତ

ସେଇ ବିଲାତି ବାଇଗଣ

ବାହାଘର ଘରକୁ ନେବାକୁ ବା ହଁ ଆଜି ଦେଇ ଦେଇଛନ୍ତି

ହଁ ହଉ ତାହେଲେ ଆଉ ଠିକ୍ ଅଛି ତାହେଲେ ଆଉ ହଁ ହଉ ହଁ ଠିକ୍ ଅଛି ତାହେଲେ ଦେଉନାହାଁନ୍ତି ତାହେଲେ